ଆମର ଆଗକାଳରେ ଆମ ସମୟ କଥା ଆଉ ଏବେର ସମୟ କଥା ବହୁତ ଅଲଗା କାରଣ ଆମ ସମୟରେ ଆମେ ଗୁରୁ ଗୁରୁଜନ ମାନଙ୍କୁ ଟିକିଏ ସମ୍ମାନ ଦେଉଥିଲୁ ଆଉ ସ୍କୁଲ ଯାଉଥିଲୁ ଯେତେବେଳେ ବାପା ମାଆଙ୍କ କଥା ମାନିକି ଚଳୁଥିଲୁ ଆଉ ସବୁ ଏହିପରି ହେଉଥିଲା ସେତେବେଳେ ମୋବାଇଲ ନଥିଲା ଆଉ ଏବେ ପିଲାମାନେ ମୋବାଇଲ ହେଲାଣି ଏବେ ଉନ୍ନତ ହେଲାଣି ଆଉ ଘରେ ବସିକି ନିଜ ମାଧ୍ୟମରେ ସବୁ ଘରେ ସବୁ କାମ କରି ପାରୁଛନ୍ତି ଆଉ ଭଲ ସ୍କୁଲ କଲେଜ ପାଠ ପଢ଼ିବାର ସୁବିଧା ହେଲାଣି ସ୍କୁଲ ମାନଙ୍କର ବହି ମିଳିଯାଉଛି ଆଗେ ଆମକୁ ଏଇଟା ସୁବିଧାରେ ମିଳୁନଥିଲା ଆଉ ଯିବା ଆସିବାର ଏବେ ଯେମିତି ସୁବିଧା ରହିଛି ଗାଡ଼ି ମଟର ଆଉ ପିଲାମାନେ ଯାଇ ଆସି ସୁବିଧାରେ ସମସ୍ତେ ସବୁ କାମ କରିପାରୁଛନ୍ତି ଆମ ବେଳେ ଚାଲି ଚାଲି ଯିବାକୁ ପଡ଼ୁଥିଲା ତେଣୁ ସେବେର ସମୟ ଆଉ ଏବେର ସମୟ ଭିତରେ ବହୁତ ତଫାତ ରହିଛି ଆଉ ଆମର ଏବେ ପିଲାମାନେ ଯେତେ ଉଚ୍ଚ ଶିକ୍ଷିତ ହେଉଛନ୍ତି ସେତେ ସେବେ ସେତେ ଗୁରୁ ଗୁରୁଜନ ମାନଙ୍କୁ ମାନୁନାହାନ୍ତି କାହା କଥା କେହି ଶୁଣୁନାହାନ୍ତି କିନ୍ତୁ ଦେଶ ଉନ୍ନତ ହେଉଛି ରାଜ୍ୟ ଉନ୍ନତ ହେଉଛି ଏଇଟା ଠିକ ଅଛି କିନ୍ତୁ ତାହା ସତ୍ୟ ମଧ୍ୟ ଆମେ ଆମ ପରିବାରକୁ ଦେଖିବା ନିଜକୁ ଦେଖିବା ଏଇଟା ହେଉଛି ଆମ ମାନଙ୍କର କରିବା ଦରକାର କିନ୍ତୁ ଆମେ ଆଗରେ ଯେମିତି ଥିଲୁ ଏବର ଉନ୍ନତ ହେଉଛି କିନ୍ତୁ ପିଲାମାନେ କେହି କାହାକୁ ମାନୁନାହାନ୍ତି